ହଁ ମୁଁ ବିଭିନ୍ନ ପ୍ରକାରର ମନୋରଞ୍ଜନ କାର୍ଯ୍ୟକଳାପ ରେ ସମ୍ପୃକ୍ତ ରହିଛି ଯେମିତିକି ମୁଁ ଭଲ ଗୀତ ଗାଇପାରେ ଆମ ଅଞ୍ଚଳରେ ଗଣେଶ ପୂଜା କି ବିଭିନ୍ନ ପ୍ରକାରର ପର୍ବପର୍ବାଣି ହେଲେ ସେହିଠାରେ କିଛି ଆୟୋଜନ ପ୍ରୋଗ୍ରାମ କିଛି ଆୟୋଜନ ହେଇଥାଏ ସେଥିରେ ମୁଁ ମୋ ସଙ୍ଗୀତକୁ ପରିବେଷଣ କରିଥାଏ ଏବଂ ମୁଁ ଭଲ ନାଚିପାରେ ଯେମିତିକି ପାଇକ ପାଇକ ନାଚ ଏବଂ ଆଧୁନିକ ନାଚ ମଧ୍ୟ ମୁଁ କରି କରି କରିଥାଏ ଆମ ଆମ ଅଞ୍ଚଳରେ ରଜ ଟାଇମ ରେ ବିଭିନ୍ନପ୍ରକାର ଯାତ୍ରା ହୁଏ ଏବଂ ନାଟକ ବି ହୁଏ ସେଇ ନାଟକରେ ମୁ ଛୋଟବଡ଼ ଛୋଟବଡ଼ ଅଭିନୟ କରିଥାଏ ଏହିସବୁ କାର୍ଯ୍ୟକଳାପ ଏହିସବୁ କାର୍ଯ୍ୟକଳାପ ଗୁଡ଼ିକ ମୁଁ ମୋ ମନୋରଞ୍ଜନ ପାଇଁ କରିଥାଏ